ଆଠ ଚାରି ଦୁଇ ହଜାର ପାଞ୍ଚ ସାତ ଛଅ ଦୁଇ ହଜାର ପାଞ୍ଚ ପାଞ୍ଚ ନଅ ଦୁଇ ହଜାର ପାଞ୍ଚ ଆଠ ଦଶ ଦୁଇ ହଜାର ପାଞ୍ଚ ନଅ ଏଗାର ଦୁଇ ହଜାର ପାଞ୍ଚ